ପି ଟି ଉଷା ହେଉଛନ୍ତି ଜଣେ ବହୁତ ଭଲ ଖେଳାଳି ସେ ତାଙ୍କ ଜୀବନରେ ଖେଳକୁ ନେଇକି ବହୁତ ଗୁଡ଼ାଏ ସ୍ୱପ୍ନ ଦେଖିଥିଲେ ଓ ତାହା ମଧ୍ୟ ସଫଳ ହେଲା ଏବଂ ଧୀରେ ଧୀରେ ସେ ଜଣେ ସେ ଜଣେ କ୍ରୀଡ଼ାବିତ୍ ହେଲେ ଏବଂ ସେ ସମସ୍ତଙ୍କୁ ବହୁ ଗୁଡ଼ାଏ ସେ ଦେଶର ସବୁ ସ୍ଥାନରେ ଜଣାଶୁଣା ପରିଚିତ ହେଲେ ଏବଂ ତାଙ୍କଠୁ ବହୁତ ଗୁଡ଼ାଏ ପିଲା ଇନ୍ସପାୟାର ହେଲେ ତାଙ୍କଠୁ କିଛି ଶିଖିଲେ ଏବଂ ସେମାନେ ମଧ୍ୟ ଧୀରେ ଧୀରେ ଡେଭଲପ୍ କରିବାକୁ ବସିଲେଣି